ହ୍ୟାଲୋ ଆପଣ ମା ମଙ୍ଗଳା ମାଲିକ କହୁଛନ୍ତି ମୁଁ ଗ୍ରାମରୁ ବେହେରା କହୁଥିଲି ଯେଉଁ ଆପଣଙ୍କ ହୋଟେଲ ବିରିୟାନୀ ଅର୍ଡ଼ର କରିଥିଲି ଆପଣ କ୍ୟାସ୍ ପେମେଣ୍ଟ୍ କଥା କହୁଛନ୍ତି କିନ୍ତୁ ମୋ ପାଖରେ କ୍ୟାସ୍ ପେମେଣ୍ଟ୍ ନାହିଁ ମୁଁ ଅନଲାଇନ୍ରେ ପଇସା ଅର୍ଡ଼ର୍ କରିପାରିବି କି